ଆଜିକା ଡେଟ୍ରେ ତ ପନିପରିବା ଯେଉଁଭଳିଆ ରେଟ୍ ହେଲାଣି ପନିପରିବାକୁ ଗ୍ରୋସରୀ ଜିନିଷ ତା'ପରେ ଯେଉଁ ମାନେ ସାଇଡ଼ ରାସ୍ତାକଡ଼ରେ ଯେଉଁମାନେ ଦୋକାନ କରିଛନ୍ତି ତେବେ ମୁଁ ଗାଁ ଗହଳିରେ ବଜାରମାନଙ୍କରେ ସାଇଡ଼ମାନଙ୍କରେ ଯେଉଁମାନେ ଦୋକାନ କରିଛନ୍ତି ସେ ଯେଉଁଭଳି ରେଟ୍ କହୁଛନ୍ତି ସେ ଆଣୁଛନ୍ତି ଡେଲି ଯଦି ଦୁଇ ଟଙ୍କାରେ ଆଣୁଛନ୍ତି ବିକୁଛନ୍ତି ଆମକୁ ଦଶ ଟଙ୍କା ପାଞ୍ଚ ଟଙ୍କା ଆଉ ଆଳୁ କିଲୋ ଯଦି ଆଣୁଛନ୍ତି ପନ୍ଦର ଟଙ୍କା ଲେଖାଁ ବିକୁଛନ୍ତି ତିରିଶ ଟଙ୍କା ଲେଖାଁ ଆଳୁ ତ ଖାଇବାକୁ ଡର ଲାଗିଲାଣି ଏମିତି ବିଭିନ୍ନ ପନିପରିବା ଆଣୁଛନ୍ତି ଟଙ୍କାଟାରେ ଆଣିଲେ ବିକିଲା ବେଳକୁ ବିକୁଛନ୍ତି ପାଞ୍ଚ ଟଙ୍କା ଛଅ ଟଙ୍କା ଆଉ ତା' ଅପେକ୍ଷା ତ ଯେଉଁ ଶୋ ରୁମ୍ରୁ ଡେଲିଭରି କରୁଛନ୍ତି ଅନଲାଇନରେ କରିଦେଲେ ଅଫର୍ ଗୋଟେ ରହୁଛି ପନିପରିବା ଉପରେ ତା' ଅପେକ୍ଷା ଏଇ ଡେଲିଭରି ଅଫର୍ କରୁଥିବ ଅନଲାଇନରେ ଅର୍ଡ଼ର ମାରିଦେବ ଏଇଟା ଭଲ ଇଏ ରହିବ ଦୋକାନ ମାନଙ୍କରେ ଡାଲିଠାରୁ ବିଭିନ୍ନ ପ୍ରକାର ଜିନିଷ ଗ୍ରୋସରୀ ଜିନିଷ ଡାଲି କିଲୋ ହେଲା ଦୁଇଶହ ସେ ଯଦି ଆଣୁଛନ୍ତି ଦେଢ଼ଶହ ଟଙ୍କା ଲେଖାଁ ବିକୁଛନ୍ତି ଦୁଇଶହ ଦୁଇଶହ କୋଡ଼ିଏ ଦୁଇଶହ ଚାଳିଶ ଏମିତି ଆମେ କ'ଣ ଖାଇବା ଗରିବ ଲୋକମାନେ ଏହାକୁ ଖାଇବାକୁ ଡରୁଛନ୍ତି ତା'ପରେ ଯେମିତି ଗ୍ରୋସରୀ ଜିନିଷ